ବାଇଶି ଫେବୃଆରୀ ଦୁଇ ହଜାର ଦଶ ଚବିଶି ଏପ୍ରିଲ ଦୁଇ ହଜାର କୋଡ଼ିଏ ବାର ଜୁଲାଇ ଦୁଇ ହଜାର ଏକୋଇଶି ଷୋହଳ ଅକ୍ଟୋବର ଦୁଇ ହଜାର ବାଇଶି ଏଗାର ଡିସେମ୍ବର ଦୁଇ ହଜାର ତେଇଶି